ମୁଁ ଯେହେତୁ ଜଣେ ସ୍ତ୍ରୀ ଲୋକ ସାଧାରଣତଃ ରୋଷେଇଟା ମୋ ପରିବାର ପାଇଁ ରୋଷେଇ କରିବା ହେଉଛି ମୋ କାମ ସେଥିପାଇଁ ମୁଁ ସାଧାରଣତଃ ରୋଷେଇ ସାଧାରଣ ରୋଷେଇ ଭାତ ଡାଲି ଖଟା ଖିରି କି ଆମିଷ କିଛି କିଛି ଜାଣିଛି କିନ୍ତୁ ପିଲାମାନଙ୍କର ଆଜିକାଲି ପିଲା ମାନଙ୍କର ଯେଉଁଭଳି ରୋଷେଇ ପିଲାମାନଙ୍କର ଅର୍ଡ଼ର ସେମାନଙ୍କ ପାଇଁ ମନ ଖୁସି କରିବାପାଇଁକା ମୁଁ ଗୋଟେ ରୋଷେଇ ପୁସ୍ତକ କିଣିଛି ଏବଂ ଫୋନ୍ରୁ ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖିକି ମଧ୍ୟ ସେଥିରୁ ରୋଷେଇ ପିଲାମାନଙ୍କ ଖାଇବା ଅନୁସାରେ ଫର୍ମାଇସ୍ ଅନୁସାରେ ଉଁ ଚିଲ୍ଲୀ ଚିକେନ୍ ହେଉ କି ସେ ପନିର ହେଉ କିଛି ନା କିଛି ପିଲାମାନଙ୍କୁ କରିକି ଖାଇବାକୁ ଦିଏ ସମସ୍ତେ ମୋତେ ପଚାରନ୍ତି ତୁ କେମିତି ତୁ ତ ରୋଷେଇ ସାଧାରଣତଃ ଜାଣିନଥିଲୁ ଅଳ୍ପ କିଛି ରୋଷେଇ ଜାଣିଥିଲୁ ପୁଣି ଏତେଗୁଡ଼ା କେମିତି କରିପାରୁଛୁ ମୁଁ ତାଙ୍କୁ କହିଲି ଦେଖ ମୁଁ ରୋଷେଇ ପୁସ୍ତକ ଗୋଟେ କିଣିଛି ତା'ପରେ ମଧ୍ୟ ୟୁଟ୍ୟୁବ୍ ଫୋନ୍ରୁ ବ୍ଲଗ୍ ୟୁଟ୍ୟୁବ୍ ସବୁ ଦେଖିକି ବିଭିନ୍ନପ୍ରକାର ରୋଷେଇ ଶିଖିକି ପିଲାମାନଙ୍କୁ ମୋର ପରିବାର ଲୋକ ସମସ୍ତଙ୍କୁ କରିକି ଦେଇପାରୁଛି ମୋତେ ଆଉ ବାହାରୁ କିଣିବାକୁ ପଡ଼ୁନି